ପୁରୁଣା ପିଢ଼ି ନେ ଆମର୍ ଲୋକ୍ମାନେ ବହୁତ୍ ଖଟି ଖାଉଥିଲେ ତାପରେ ଖାବା କେ ବି ନେଇ ପାଇ ପାରୁ ଥାଇ ବହୁତ୍ କିଛି କଷ୍ଟରେ ସେମାନେ ଚଲୁଥିଲେ ରଜାରାଜୁଡ଼ା ଶାସନ୍ ଥିଲା ସେମାନେ ବହୁତ୍ ଶାସିତ ହେଇ କରି ରଜା ଆଉ ଗୋଟେ ଆସିଲେ ଡରି ମରି କରି କାହିଁ ପଲାଉଥିଲେ ଦିନେ ଏନ୍ତା ଦିନେ ଆସିଲା ତାଙ୍କର ପିଲାମାନେ ତାଙ୍କ ଛୁଆମାନେ ଧିରେ ଧିରେ ଡେଭ୍ଲପ୍ କଲେ ଡେଭ୍ଲପ୍ କରୁ କରୁ ଦେଶ୍ ଯେତେବେଳେ ସ୍ୱାଧୀନ୍ ହେଲା ସ୍ୱାଧୀନ୍ ପରେ ପରେ ନୂଆ ପିଢ଼ି କି ପଳେଇ ଆସିଲେ ଟେକ୍ନିକାଲ ଯୁଗୁରୁ ପ୍ରାରମ୍ଭ ହେଲା ଅନେକ୍ ଜିନିଷ୍ ଜାଣିଲେ ତାର୍ ପରେ ସମସ୍ତଙ୍କର ପାଖେ ଭଲ୍ ରୋଜଗାର ହେଲା ରୋଜଗାର ହୋଲା ପରେ ସମସ୍ତେ ବର୍ତ୍ତମାନ ଟେକ୍ନିକାଲ ଦୁନିଆରେ ଘରେ ଥାଇ କରି ଦିଲ୍ଲୀର୍ କଥା ଜାନୁଛନ୍ ସେ ଭଳିଆ କଥାଏ ତ ବହୁ କିଛି ଆଗ୍କେ ଯାଇଛନ୍ ଆଗ୍କେ ଯିବେ ବି ଆଉ ବହୁତ୍ କିଛି ବି କରି ପାରିବେ ଆର୍ ଭବିଷ୍ୟତରେ ମଧ୍ୟ ସରକାର୍ ବି ଯଦି ଚାହିଁବେ ବୋଲେ ଆହୁରି ଅନେକ୍ ଉନ୍ନତିକରଣର କାମ୍ ବି ହବ ପ୍ଲସ୍ ଭଲ୍ରେ ବି ରହିବେ